ଆଗ କାଳରେ ଲୋକମାନେ ଚାଷକୁ ତ ସବୁ କିଛି ମାନନ୍ତି ସେତେବେଳେ ଚାଷ ଉପରେ ନିର୍ଭର କରି ସମସ୍ତେ ସେମାନେ ବଞ୍ଚନ୍ତି କିନ୍ତୁ ବର୍ତ୍ତମାନ ଚାଷ ଗୋଟେ ବ୍ୟବସାୟ ହୋଇଗଲା ମାନେ ଯିଏ ଯିଏ ଯେଉଁମାନେ ବି କାମ ଜାଣିନାହାଁନ୍ତି ଯେଉଁମାନେ ଯେଉଁମାନେ ବି ଚାଷ ବିଷୟରେ ଜାଣିନାହାଁନ୍ତି ସେମାନେ ବି ମାନେ ଚାଷ କଲେଣି କିନ୍ତୁ ଦେଖିବାକୁ ଗଲେ ଯେଉଁମାନେ ଯେଉଁମାନଙ୍କର ମୂଳ ଜୀବିକା ସେମାନେ ଚାଷ କଲେ ହିଁ ବଞ୍ଚି ପାରିବେ ତ ସେମାନେ ଲୋକ ସେମାନେ ଚାଷ କରୁଛନ୍ତି ଆଉ ସେମାନେ ଯଦି ଏମିତି ବି ଦିନ ଅଛି କି ଲୋନ ଆଣିଥିବେ କିନ୍ତୁ ଦେଖିଲା ବେଳକୁ ସିୟାଡ଼େ ଫସଲ ନଷ୍ଟ ହୋଇଯିବ ସେଥିରେ ସେତେବେଳେ ପୁଣି ଧର୍ଯ୍ୟ ରଖିବାକୁ ପଡ଼ିବ ଆଉ ଏଥିରେ ବହୁତ ପରିଶ୍ରମ ଲାଗେ ଓ ଖର୍ଚ୍ଚ ବି ହୁଏ ଯାହା ବି ଲୋକମାନେ ଋଣ ଆଣନ୍ତି ସେଇଟା ନ ସୁଜି ପାଇଲେ ସେମାନେ ଆତ୍ମହତ୍ୟା କରନ୍ତି ଏମିତି ସବୁ ଜିନିଷ ଯାହା ବି ଜିନିଷ ଆଣିବ ତ ସେ ସବୁ ଜିନିଷ ଠିକ ରୂପରେ ନ କଲେ ତ ଅସୁବିଧା ନା ତ ସେଥିପାଇଁ ଚାଷ ଯେଉଁମାନେ କରୁଛନ୍ତି ସେମାନେ ଧର୍ଯ୍ୟ ଧରି ସବୁ କାମ କରିବାହୁ ପଡ଼ିବ ଏବଂ ପରିଶ୍ରମ ତ କରିବାକୁ ପଡ଼ିବ ଏବଂ ପଇସା ଯେମିତି ଏତେ ଋଣ ନ ଆଣିକି ଯଦି ନିଜେ ଯେତିକି ପାରୁଛନ୍ତି ସେତିକି ପଇସା ଖର୍ଚ୍ଚ କରିକି ଯଦି ଚାଷ କରିବ ତାହାଲେ ଭଲ